ହଁ ନମସ୍ତେ ଆଜ୍ଞା କୁହନ୍ତୁ ଦେଖ ଅନ୍ୟ ଗାଁ ଯାକରେ କ'ଣ ହେଉଛି ମାନେ ଗୋଟିଏ ୟୁନିଟି ରହୁଛି ତ ସେମାନେ ମାନେ ଗୋଟିଏ ମାନେ ଏକାଠି ହୋଇକି ସେମାନେ ଯାଉଛନ୍ତି ଆମର ବିଡ଼ିଓଙ୍କ ପାଖକୁ ଯାଇକି ସେମାନେ ଆପ୍ଲିକେସନ ଦେଇକି ତାଙ୍କେ ଦାବି କରୁଛନ୍ତି ଯେ ଆମ ଗାଁକୁ ରାସ୍ତା ଦିଅ କି କିଛି ଟ୍ୟୁବୱେଲ୍ ଦିଅ କି କିଛି ଯାହାବି କିଛି ତାଙ୍କର ଦରକାର ସେ ମାଗୁଛନ୍ତି ତ ଆମର ତ ମୁଖ୍ୟ ରହିଲା ଆମର କ'ଣ ଏକତା ହି ନାହିଁ ସେଥିପାଇଁ କହେ କି ନାହିଁ ଦେଖ ଆମର କ'ଣ ଖାଲି ଯାଇକି କହିଲେ ହେବନି ସେହିଟା ୟୁନିଟି ଭାବରେ ଆମର ଗଲେ ଆମେ ଯାଇକି ଗୋଟିଏ ଆପ୍ଲିକେସନ ଲେଖିବା ଗାଁର ଯେତିକି ବି ଆମର ଯେଉଁ ଅଛନ୍ତି ସଦସ୍ୟ ସଦସ୍ୟା ସମସ୍ତଙ୍କର ସେହିଠି ଦସ୍ତଖତ ହେବ ତା'ପରେ ଗାଁରେ ମାନେ ଆଲୋଚନା କରାହେବ ତା'ପରେ ମିଳିତ ଭାବରେ ସମସ୍ତେ ଯାଇକି କହିଲେ ହି ଆମ ଗାଁକୁ ରାସ୍ତା ଆସିବ କି ଆମର ଟ୍ୟୁବୱେଲ୍ ଆସିବ କି ଆମ ଗାଁରେ ଗୋଟିଏ ସ୍କୁଲ ହେବ ସେହିଟା ଯାହାବି କିଛି ଆମର ଦରକାର ଆମେ ଗୋଟିଏ ଯାଗାରେ ଏକତ୍ରିତ ଭାବରେ ବସିକି ଆଲୋଚନା କରିକି ଆମେ ଗୋଟିଏ ଦରଖାସ୍ତଟେ ଦେଲେ ହେବ ହଁ ଶୁଣନ୍ତୁ କାହିଁକି ନା ମୁଁ ଏଥର ଦେଇଛି ଗୋଟିଏ ଦରଖାସ୍ତ ଭାବରେ ମାନେ ସମସ୍ତଙ୍କର ସହମତିରେ ମୁଁ ଏଥର ଦେଇଛି ତ ଆମ ଗାଁରେ ଗୋଟିଏ ମାନେ ସେ ଯେଉଁ ପିଚୁ ରୋଡ଼ରୁ ସାହି ପର୍ଯ୍ୟନ୍ତ ଯେଉଁ କଂକ୍ରିଟ ଆସିବ

ଏହିଟା ଦେଖନ୍ତୁ ଆମର ତ ଆମେ ଦେଇ ଦେଇଛୁ ଆମେ ଆପ୍ଲିକେସନ ଦେଇ ଦେଇଛୁ ତ ସେହିଟା ତ ସେମାନେ ୱାର୍କ ଅର୍ଡ଼ର ଦେଲାପରେ ଏହିଟା କାମଟା ଆରମ୍ଭ ହେବ ହଁ ହେଉ ଠିକ ଅଛି ହଁ ହଁ ଠିକ ଅଛି